ମୋତେ ସବୁବେଳେ ତୀର୍ଥସ୍ଥାନ ଯିବାକୁ ଭଲ ଲାଗେ ମୋତେ ସବୁ ଠାକୁରଙ୍କୁ ଭଲ ଲାଗେ ଠାକୁରଙ୍କ ଜାଗା ସବୁ ମୋତେ ବହୁତ ଭଲ ଲାଗେ ଖାସ କରି ପୁରୀ ପୁରୀ ଜଗନ୍ନାଥ ଠାକୁର ମୋତେ ବହୁତ ଭଲ ଲାଗନ୍ତି ସେ ବାଇଶି ପାହାଚ ଚଢ଼ିବାକୁ ମୋତେ ଭଲ ଲାଗେ ସମୁଦ୍ରକୁ ଯାଇକି ସମୁଦ୍ରରେ ରେ ଗାଧୋଇବା ତାପରେ କୋଣାର୍କ ମନ୍ଦିର ସେଇଠି ଅଛି କୋଣାର୍କ ମନ୍ଦିର ଭି ଦେଖିବାକୁ ଭଲ ଲାଗେ ଆଉ ସେଇଠି ସବୁ ଜାଗା ହିଁ ଠାକୁରଙ୍କ ଜାଗା ହିଁ ମୋତେ ଭଲ ଲାଗେ ଆଉ ଠାକୁରଙ୍କ ସେ ଅଭଡ଼ା ଭୋଗ ଖାଇବାକୁ ଭଲ ଲାଗେ ଆଉ ସେଇଠି ଜିନିଷ ସବୁ ଠାକୁରଙ୍କ ଜିନିଷ ସବୁ ନିଜ ହସ୍ତତନ୍ତ ଜିନିଷ ସବୁ ମୁଁ ଥାଏ ସେ ସବୁ କିଣିବାକୁ ଭଲ ଲାଗେ ଆଉ ଏପଟେ ଅଛନ୍ତି ଆମର କପିଳାସରେ ଯେଉଁ ପାହାଚ ତେରଶହ ବାଉନ ଯେଉଁ ପାହାଚ ପାହାଚ ଚଢ଼ିକି ସେ ଠାକୁରଙ୍କ ପାଖକୁ ଯିବାକୁ ବହୁତ ଆନନ୍ଦ ଲାଗେ ସେଇଠି ଭି ଅଛି ସୀତା ଏନ୍ତୁଡ଼ି ଶାଳ ଅଛି ସେଇଠି ସବୁ ଜିନଷ ଠାକୁରଙ୍କର ଯେମିତି ତିଆରି ନିଜେ ତିଆରି କରିକି କରିଛନ୍ତି ସେହିପରିକା ଲାଗେ ସେଥିପାଇଁ ମୋତେ ବହୁତ ଭଲ ଲାଗେ ସେଠିକି ଯିବାକୁ ସେଇଠି ସବୁ ପାର୍କ ଯେଉଁ ଅଛି ପାର୍କରେ ବୁଲିକି ସେ ଯେଉଁ ଫୁଲ ଦୋଳି ଏସବୁ ଏଥିରେ ମୋତେ ଭଲ ଲାଗେ ପିଲାମାନଙ୍କୁ ନେଇକି ମୁଁ ଯାଏ ଦୋଳି ଦୋଳା ଖେଳନ୍ତି ୟେ କରନ୍ତି ପ୍ରତି ମାସ ଦୁଇ ମାସରେ ମୋତେ ଯାହା ହେଲେ ବି ତୀର୍ଥସ୍ଥାନ ନଗଲେ ମୋତେ ଭଲ ଲାଗେନି ମୋତେ ଟିକିଏ ଠାକୁରଙ୍କୁ ଦର୍ଶନ ନକଲେ ମୋତେ ଭଲ ଲାଗେନି ମୁଁ ସେଥିପାଇଁ ସବୁ ମାସେ ଦୁଇ ମାସରେ ଥରେ ଲେଖା ଯେଉଁ ଠାକୁରଙ୍କ ପାଖକୁ ହେଲେ ମୁଁ ଯାଏ ଆଉ ବୁଲିକି ଦେଖିକି ଠାକୁରଙ୍କୁ ଆସେ